ହଁ ହଁ ମୁଁ ସେ ସପ୍ତମ କ୍ଲାସ୍ର ବହିଟେ ଗୋଟେ ଅର୍ଡ଼ର କରିଥିଲି ଆସିଲାଣି କି ହଁ ହଁ ଆଉ ପେନ୍ ଜାକ ଏ ବି କେତେ ରେଟ୍ ଅଛି ଭଲ ପେନ୍ ନାହିଁ କି ହଁ ହଁ ମୋତେ ସେ ଖାତା ଦୁଇ ତିନିଟା ହ୍ୱାଇଟର ଆଉ ରୋଲ୍ ବାଲା ଖାତା ଦୁଇ ତିନିଟା ଆଉ ପେନ୍ ଦୁଇଟା ଏମିତି ସବୁ ଟିକେ ପଠେଇଦେବେ ଏକାଥରେ ସେ ବହି ଆସିବାର ବହି ଆସିଲା କଥା କେଉଁଦିନଠୁ ହଁ ହୁଁ ହୁଁ ହୁଁ ଆସିଲେ ଟିକେ ଫୋନ୍ କରିବ ଫୋନ୍ କଲେ ମୁଁ ଇଏ କରିବି ପେମେଣ୍ଟ ଦେଇଦେବି ପିଲା ହାତରେ ପଠେଇଦେବୁ ମନେ କରିକିରି ଟିକେ ଆଣିଦେବେ ବହିଟିକ ଆଣି ଦିଅନ୍ତୁ ପିଲାଟା ବିଜାର କଲାଣି ହଁ ହଁ ହଁ ହଉ ହଉ ହଉ ଆସିଲା ପରେ ଦିଅନ୍ତୁ